ଢେଙ୍କାନାଳ ଜିଲ୍ଲାରେ ବାଜିରାଉତ ଗୋଟିଏ ଛୋଟ ସ୍ୱାଧୀନତା ସଂଗ୍ରାମୀ ସିଏ ଇଂରେଜମାନଙ୍କୁ ନାଆରେ ପାରି ନ କରିବାରୁ ସେ ଗୁଳି ଖାଇ ମୃତ୍ୟୁବରଣ କରିଥିଲେ ସେହି ବାଜିରାଉତଙ୍କ ନାଁରେ ଆମ ଭୁବନରେ କଲେଜ୍ ସ୍କୁଲ୍ ସବୁ ଅଛି ସେଥିରେ ପିଲାମାନେ ପାଠ ପଢ଼ି ବାଜିରାଉତ ପରି କେମିତି ଦେଶଭକ୍ତ ହେବେ ସେଠାରେ ସେହିମାନେ ପ୍ରେରଣା ପାଆନ୍ତି ବାଜିରାଉତ ପରି ଗୋଟିଏ ଛୋଟ ପିଲା ଯଦି ଏମିତି କରିପାରୁଛି ତାହେଲେ ସେମାନେ କାହିଁକି ନ କରିପାରିବେ ଏହି ଭାବନା ରଖି ମନରେ ସେମାନେ ସେଇଠି ଶିକ୍ଷାଲାଭ କରୁଛନ୍ତି